ଆମ ଅଞ୍ଚଳରେ ବହୁତ ବଡ଼ ବଡ଼ ପ୍ରସିଦ୍ଧ କଲେଜ ଅଛି ଯେହେତୁ କଟକ ହେଉଛି ଗୋଟେ ବଡ଼ ସହର ବହୁତ ବଡ଼ ବଡ଼ କଲେଜ ଅଛି ଯେମିତି କି ଶୈଳବାଳା ମହାବିଦ୍ୟାଳୟ ରେଭେନ୍ସା ମହାବିଦ୍ୟାଳୟ ସ୍କ୍ୱାଟ୍ କଲେଜ ଏମ୍ ଏସ୍ ଲ କଲେଜ ବି ଓ ଏସ୍ ଇଂଜିନିୟରିଂ କଲେଜ ଏସ୍ ସି ବି ମେଡ଼ିକାଲ କଲେଜ ଏମିତି ବହୁ ମହାବିଦ୍ୟାଳୟ ସବୁ ଅଛି ମୋର ଝିଆରୀ ଶୈଳବାଳା ମହାବିଦ୍ୟାଳୟରେ ପାଠ ପଢ଼େ ସେ ବହୁତ ଭଲ ପାଠ ପଢ଼େ ମୋର ଜଣେ ଭଉଣୀ ସେ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼େ ସେଇଠି ବହୁତ ଭଲ ପାଠ ପଢ଼ାଯାଏ